ଫୁଲବାଣୀରେ ରିଟର୍ଣ୍ଣ ସବୁ ଜମା ପରି ପରିବେଶ ମଧ୍ୟରେ ରହିଛି ଯାହାଦ୍ୱାରା ପର୍ଯ୍ୟଟକ ମାନେ ସେଠାକାରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ବିଭିନ୍ନ ସୁବିଧା ରହିଛି ଆଜିର ଟେକ୍ନୋଲୋଜି ଦ୍ୱାରା ସେଠାରେ ଆହୁରି ମଧ୍ୟ ଅନେକ ସୁବିଧା ଓ ସୁଯୋଗ ହୋଇପାରିଛି ବୋଲି ମୁଁ ଭାବୁଛିି କାହିଁକି ନା ଦିନକୁ ଦିନ ଟେକ୍ନୋଲୋଜି ଦ୍ୱାରା ବହୁତ କିଛି ପରିବର୍ତ୍ତନ ଘଟୁଛି ଯାହା ଆଗରୁ କିଏ ସେ ବିଷୟରେ କିଛି ଜାଣିନଥିବେ କି ଭାବୁ ମଧ୍ୟ ଭାବୁ ମଧ୍ୟ ନଥିବେ ତେଣୁ ମୁଁ ଦାରିଙ୍ଗବାଡ଼ିର ଇବ୍ରୋରିଟିଙ୍ଗ ଫୁଲବାଣୀ କେଚରିଟିଙ୍ଗ ନୂଆ ନଈ ପ୍ରାକୃତିକ କ୍ୟାମ୍ପ ଭଳି ପ୍ରାକୃତିକ ସମ୍ପଦର ବହୁତ ଭଲ ବିକାଶ ହୋଇପାରିବ ଏହି ପ୍ରାକୃତିକ ସମ୍ପଦର ବିକାଶ ପାଇଁ ମଧ୍ୟ ସରକାର ବିଭିନ୍ନ ଟେକ୍ନୋଲୋଜିର ପ୍ରୟୋଗ କରିବେ ବୋଲି ମୁଁ ଭାବୁଛି ଏହିପରି ଭାବେ ବିଭିନ୍ନ ସୁନ୍ଦର ପ୍ରାକୃତିକ ସେଟିଂ ସହିତ ଏକ ସ୍ଥାନକୁ ଯାତ୍ରା ମୁଁ କରିଥିଲି ସେଠାରେ ମୁଁ ଗୋଟିଏ ଦିନ ରହିଲି ଓ ମୋତେ ସେହି ସ୍ଥାନଟା ବହୁତ ଭଲ ଓ ସୁନ୍ଦର ମଧ୍ୟ ଲାଗିଲା ମୁଁ ସେଠାରେ ପ୍ରାକୃତିକ ଉପଭୋଗ କର କରିପାରିଲି ସେଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟ୍ୟାସ୍ତ ମଧ୍ୟ ବହୁତ ଭଲ ଓ ସୁନ୍ଦର ଲାଗେ ଚାରିଆଡ଼େ ସୁନେଲି କିରଣରେ ବିଛୁରିତ ହୋଇଯାଏ ବହୁତ ପାହାଡ଼ ଓ ବୃକ୍ଷ ମଧ୍ୟ ସେଠାରେ ରହିଛି